ହ୍ୟାଲୋ ହଁ ଆଜ୍ଞା ନମସ୍କାର ସାର୍ ମୁଁ ସୋନପୁର ଡିଷ୍ଟ୍ରିକ୍ଟରୁ କହୁଥିଲି ଝରଣା ଝାଙ୍କର ଝରଣା ବେହେରା ମୋର ଗୋଟେ ଷ୍ଟଲ୍ ଦରକାର ଥିଲା ସେଥିପାଇଁ କଲ୍ କରିଥିଲି ଆପଣଙ୍କର ଷ୍ଟଲ୍ ଅଛି କି ହଁ କେତେଟା ଷ୍ଟଲ୍ କ'ଣ କେଉଁ ସବୁ ଭେରାଇଟ୍ର ଷ୍ଟଲ୍ ଅଛି କହି ପାରିବେ ହଁ ହଁ ହଁ ପନ୍ଦର ବାଇ କୋଡ଼ିଏର ଅଛି କି ହଁ ଅଛି ଯଦି ମତେ ତ ସେଇ ଟାଇପ୍ର ତିନି ଚାରିଟା ଷ୍ଟଲ୍ ଦରକାର ଥିଲା ମିଳିବ ହଉ ତାର କାମ ରିପେଆରିଂ ସବୁ ସରିଛି ନା କାମ କରିବ ଭଡ଼ା ବାବଦକୁ କ'ଣ କେତେ ନେଉଛନ୍ତି ହଁ

ଆଉ କ'ଣ ସବୁ ଫାସିଲିଟି ରହିଛି

ହଁ ହଁ ହଉ ହଁ ଆଉ ଯେନ୍ତା ହେଲେ ଠିକ୍ ଅଛି ମୁଁ ଯାଇକି ଷ୍ଟଲ୍ ଦେଖିକି ଆସିବି ତା'ପରେ ଡିସାଇଡ଼୍ କରିବି ମୁଁ ଷ୍ଟଲ୍ ମୁଁ ଭଡ଼ା ନେବିନା ନାହିଁ ମୁଁ ପୁଣି ଦେଖିବା ତ ଦରକାର ନା ଷ୍ଟଲ୍ କେମିତି ହେଇଛି କ'ଣ ଦେଖିଲେ ଯାଇ କହିପାରିବି

ହଉ ଆଜ୍ଞା ମୁଁ ରହୁଛି କାଲି ଯାଇ ଦେଖିକି ଆସିବି ହଁ ହଁ ଠିକ୍ ଅଛି